ହଁ ଏବେକାର ଯେଉଁ ରାସାୟନିକ କୀଟନାଶକ ଯେଉଁ ଆମେ ଯେଉଁ ଜମିରେ ମାରୁଛେ ଯେଉଁ ଆମର ଚାଷ ଜମିରେ ପକଉଛେ ସିଏ ମାଟିର ଖାରିୟ ଅଂଶକୁ କମାଉଛି କେମିତି କମାଉଛି ନା ଆମେ ଗୋଟେ ଜିନିଷକୁ ଚାଷ କଲେ ଆମେ ବାରମ୍ବାର ଔଷଧ କଲେ ଯେଉଁଟା ମାଟିର ଉର୍ବରତା କମେ ଆଉ ଯେଉଁଟା ସେତେବେଳେ ଲୋକ ବିନା ଔଷଧରେ ପରିବା ଚାଷ କରୁଥିଲେ ଧାନ ଚାଷ କରୁଥିଲେ ସେତେବେଳେ କାହିଁକି କୌଣସି ରୋଗ ହେଉନଥିଲା କିନ୍ତୁ ଆଜିକାଲି ଯେଉଁ ଆମେ ଯେଉଁ କୀଟନାଶକ ଜିନିଷ ବ୍ୟବହାର କରୁଛୁ ଲୋକ ତାକୁ ଖାଇଁକି ଲୋକ ବହୁତ ରୋଗରେ ପୀଡ଼ିତ ହେଉଛନ୍ତି କିଛି ରୋଗୀ ବି ମରିଯାଉଛନ୍ତି ଆମେ ଯଦି ସେ କୀଟନାଶକ ଔଷଧ ବ୍ୟବହାର ନ କରିବା ଆମେ ବି ସୁସ୍ଥସବଳ ଜୀବନଯାପନ କରିପାରିବା